ଆମ ଗାଁରେ ଚାରୋଟି ଗ୍ରୋସରୀ ଦୋକାନ ଅଛି ସେଠାରେ ତେଲ ଲୁଣ ହଳଦୀ ପିଆଜ ଆଳୁ ବିଭିନ୍ନ ପ୍ରକାରର ପେଷ୍ଟ ସାବୁନ ମ୍ୟାଗି କୁରକୁରେ ଏହିସବୁ ମିଳେ ଆମର ଯେତେବେଳେ କିଛି ପଇସା ପତ୍ରରେ ଅସୁବିଧା ହୋଇଥାଏ ଆମେ ସେମାନଙ୍କ ସହ କଥାବାର୍ତ୍ତା କରି ଆମେ ବାକିରେ ମଧ୍ୟ ତାଙ୍କଠୁ ଜିନିଷ ଆଣିଥାଉ ଏବଂ ପରେ ପଇସା ସୁବିଧା ହେଲେ ତାକୁ ନେଇ ଦେଇ ଦେଇଥାଉ